ଆଜ୍ଞା ମ୍ୟାମ ମୁଁ ଫୋନ କରିଥିଲି ଆପଣଙ୍କୁ ଆପଣ କଲ ଉଠେଇଲେନି ତ ସେଥିପାଇଁ ମୁଁ ଆଉଥରେ ଆପଣଙ୍କୁ ଫୋନ କରିଥିଲି ମ୍ୟାମ ଆଜି ଟିକେ ସେ ଯାଇ ପାରୁନି ଆମେ ଟିକେ ଆପଣଙ୍କ ପାଖରୁ ମୁଁ ଟିକେ ଦରଖାସ୍ତ ଚାହୁଁଛି ମୋ ପିଲାଙ୍କୁ ନେଇକି ମୁଁ ଟିକେ ବାହାଘରକୁ ଯିବି ତ ମୁଁ ଆପଣଙ୍କ ପାଖରୁ ଦରଖାସ୍ତ ଅନୁମୋଦନ କରୁଛି ଆପଣ ଯଦି ଦରଖାସ୍ତ ମୋତେ ଦିଅନ୍ତେ ତ ମୁଁ ମୋ ପିଲାଙ୍କୁ ନେଇକି ଆମ ଆମର ବାହାଘର ପାଇଁ ଆଟେଣ୍ଡ କରିବାକୁ ଯାଇଥାନ୍ତି ତ ମୁଁ ବନ୍ଧୁ ଘରକୁ ଯିବି ତ ମାସେ ଯିବି ମ୍ୟାମ ମୁଁ ଆପଣଙ୍କୁ କଥା ଦେଇକି ଯାଉଛି କି ମୁଁ ପାଞ୍ଚ ଦିନ ଭିତରେ ହିଁ ଛୁଟି ନେବି ଆଉ ପାଞ୍ଚ ଦିନ ଭିତରେ ଆସିଯିବି ଆସିବା ପରେ ମୁଁ ଆପଣ ଙ୍କୁ ପିଲାଙ୍କୁ ସ୍କୁଲକୁ ସାଙ୍ଗେ ସାଙ୍ଗେ ସ୍କୁଲକୁ ପଠେଇଦେବି ସେ ଯାଇକି ପିଲାଙ୍କ ପାଖରୁ ବୁଝି ଦେବେ ତ ମୁଁ ବି ତାଙ୍କୁ ପଢ଼େଇ ଦେବି ମୁଁ ଆପଣଙ୍କୁ କଥା ଦେଉଛି କି ମୁଁ ତାଙ୍କୁ ପାଠ ପଢ଼େଇବି ମ୍ୟାମ ମ୍ୟାମ ମୁଁ ଏଇଥିପାଇଁ ଆଜ୍ଞା ମ୍ୟାମ ମୁଁ ଏଇଥିପାଇଁ ଧ୍ୟାନ ଦେବି ମୋ ପିଲା ଯେମିତି ଆଗକୁ ପାଠ ଭଲ ପଢ଼ିବ ଯଦି ଆପଣ କେବଳ ପାଞ୍ଚ ଦିନି ପାଇଁ ଦିଅନ୍ତୁ ମୁଁ ଆପଣଙ୍କୁ କଥା ଦେଉଛି କି ପିଲାଙ୍କୁ ମୁଁ ସେଠି ରହିକିନି ତାକୁ ପାଠ ପଢ଼ାଇବା ପାଇଁ ଗାଇଡ଼ କରିବି ଆଉ ତାକୁ ଆଗକୁ ବି ପାଠ ପଢ଼ାଇବା ପାଇଁ ତାକୁ ଦେଖିବି ଆଉ ଚେଷ୍ଟା କରିବି ଭଲ ପାଠ ପଢ଼ିବା ପାଇଁ ଆପଣ ଟିକେ ଦିଅନ୍ତେ ଦରଖାସ୍ତ ତାହାଲେ ମୁଁ ପିଲାଙ୍କୁ ନେଇକି ଟିକେ ଯାଆନ୍ତି ଟିକେ ଅରଜେଣ୍ଟ ଦରକାର ଅଛି ତ ସେଥିପାଇଁ ମୁଁ ବାଧ୍ୟ ହେଉଛି ଆପଣଙ୍କୁ କହିବା ପାଇଁ ମୁଁ ବୁଝି ପାରୁଛି ମୁଁ ଆପଣଙ୍କୁ ତ କଥା ଦେଉଛି ମୁଁ ଆପଣଙ୍କୁ କଥା ଦେଉଛି ମୋ ପିଲା ଆଉ ସେମିତି କିଛି ଦୁଷ୍ଟାମୀ କରିବେନି ମୁଁ ତାକୁ ଭଲରେ ପାଠ ପଢ଼ାଇବାକୁ ମୁଁ ବି ନିଜେ ମୋ ଆଡ଼ୁ ମୁଁ ନିଜେ ଆପଣ ପଢାଇବା ପରେ ବି ତାପରେ ବି ମୁଁ ବି ନିଜ ଆଡ଼ୁ ଦେଖିବି ପିଲାଙ୍କୁ ମୁଁ ଟିକେ ପାଠ ପଢ଼ାଇବା ପାଇଁ ମୁଁ ଟିକେ ତାଙ୍କ ପାଖରେ ଜଗି ରହିବି ଆପଣ ଆଜ୍ଞା ମ୍ୟାମ ମୁଁ ଏଥିରେ ରାଜି ଅଛି ମୁଁ ପିଲାଙ୍କୁ ଦେଖିବି ମୁଁ ଟିକେ ମୋ ନିଜ ଆଡ଼ୁ ତାଙ୍କୁ ପଢ଼ାଇବା ପାଇଁ ଟ୍ରାଏ କରିବି ମ୍ୟାମ ମୁଁ ବୁଝୁଚଛି ମୋ ପିଲାର ପାଠ ପଢ଼ା ଟିକେ ଉଇକ୍ ଠିକ ଅଛି ତ ମୋତେ ଟିକେ ଅର୍ଜେଣ୍ଟ୍ ଦରକାର ଅଛି ବୋଲି ପିଲାଙ୍କୁ ନେଇକି ଯିବା ପାଇଁ ଚାହୁଁଛି ଆପଣ ଯଦି ଅନୁମତି ଦେବେ ତାହାଲେ ମୁଁ ନେଇକି ଯିବି ଦରଖାସ୍ତ ଆପ୍ଲାଏ କରିଦେବି ତ ଅପଣ ଟିକେ ଅନୁମତି ମୁଁ କହୁଛି ଆପଣଙ୍କୁ ତ କଥା ଦେଉଛି କି ମୁଁ ସ୍କୁଲର ବଦନାମ କେବେ କରିବିନି ଆଜ୍ଞା ମ୍ୟାମ